ହଁ ମୁଁ ଘର ପାଖର ପାଞ୍ଚ ଜଣଙ୍କ ନାଁ କହିପାରିବି ସେମାନଙ୍କ ନାମ ହେଲା ଚାରୁହାସିନି ପରିଡ଼ା ମମତା ନାୟକ ସୁପ୍ରିୟା ପରିଡ଼ା ସୁଭାଷିନୀ ବେହେରା ମୀରା ବାଈ ପରିଡ଼ା